ଛାତ୍ର ଜୀବନ ଏକ ମହତ୍ୱପୂର୍ଣ୍ଣ ଜୀବନ ଛାତ୍ର ଜୀବନରେ ଯେମିତି ଶିକ୍ଷା ଦିଆଯାଏ ଭବିଷ୍ୟତରେ ସେ ଛାତ୍ର ସେମିତି ଗଢ଼ି ହୁଏ ତେଣୁ କୁହାଯାଏ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ସ୍କୁଲ୍ରେ ପାଠ ପଢ଼ିଲାବେଳେ ସାର୍ମାନେ ବିଭିନ୍ନ ହସ୍ତଶିଳ୍ପ ଓ କଳା ଶିଖାନ୍ତି ଯେମିତିକି ଘରୁ ମାଟିର ବାଇଗଣ ଭେଣ୍ଡି କଖାରୁ ତିଆରି କରି ରଙ୍ଗ ଦେଇ ସ୍କୁଲ୍କୁ ନେଇଯାଉ ଏହା ସହିତ ଡ୍ରଇଂ ଖାତାରେ ବିଲେଇ କୁକୁର ଘୋଡ଼ା ହାତୀ ତାକୁ ତିଆରି କରି ତାକୁ ରଙ୍ଗ ଦେଉ ମୋର ମନେ ଅଛି ବର୍ଷାଦିନେ ଖାତାରୁ କାଗଜ ଚିରି ଡଙ୍ଗା ତିଆରି ବର୍ଷା ପାଣିରେ ଭସାଇବା ସେ ସ୍ମୃତିଗୁଡ଼ିକ ଏବେବି ଆଜି ବହୁତ ମନେପଡ଼େ